ହଁ ଆଜ୍ଞା ଆଜ୍ଞା ତୁମ ଦୋକାନରେ ସବୁ ଷ୍ଟେସନାରୀ ଜିନିଷ ସବୁ ପୁରା ବିକ୍ରି କରୁଛନ୍ତି ଆଉ କ'ଣ ହଉ ତା'ହେଲେ ଆପଣ ଆମେ ଏବେ ଗୋଟେ ଦୋକାନ ଦେବୁ ବୋଲି ଯୋଜନା ଚଲେଇଛୁ ଯେ ଆମେ ଯିବୁ ହଁ ଆମେ ଯାଇକି ଦେଖିବା ଆଣିକି ଗୋଟେ ଦୋକାନ ଭାବୁଛୁ ଦେବୁ ହେଲେ ଆଣିକି ତୁମ ଦୋକାନରୁ ଦେବୁ ବିକ୍ରି କରିବୁ ଏଠି ଆଉ ଦେଖିବା କେମିତି କ'ଣ ଚାଲୁଛି ଆଣିକି ବିକ୍ରି କରିବୁ ଆମ ଦୋକାନରେ ଆଉ ଏଇଟା ତ ଛୋଟ ଗାଁଟା ସେଇ ଅନୁସାରେ ଆମେ ଆଣିବୁ ଆଉ ବିକ୍ରି କରିବୁ ଏଠି ଆଉ ଦୋକାନ ଖଣ୍ଡେ ନଦଲେ ଆମେ ଚଳିପାରିବୁ କି ଯାଇ ତାଇକି ଯୁଆଡ଼ୁ ହେଲେ ଦୁଇ ପଇସା ଇନକମ୍ ହବ ଆମେ ସବୁ ଭେରାଇଟିର ଜିନିଷ ଆଣିବୁ ସବୁ କମ କମ୍ ଆଣିବୁ ଦେଖିବା କେମିତି କ'ଣ ଚାଲୁଛି ହଁ ସେଇ ଭଳିଆ ନୁହଁ ଆଉ କ'ଣ ସେତିକି ସେଇ କୋଡ଼ିଏ ପଚିଶ ହଜାର ଆଣିବୁ ଆଉ ବେଶୀ ଆଣିପାରିବୁନି ବେଶୀ ପଇସା ଆମ ପାଖରେ ନାହିଁ ହଁ ଏଇ ନୂଆ ବର୍ଷ ତ ଷ୍ଟାର୍ଟ କରିବୁ ଦୋକାନ ଆଉ ନୂଆ ବର୍ଷଟା ଭଲ ଦିନ ଆସିବ ଦୁଇ ହଜାର ପଚିଶ ଆଉ ସେଇଠୁ ଷ୍ଟାର୍ଟ କରିବୁ ଆଉ ସେଇ ଆଣିକି ରଖିଥବୁ ସେଇଦିନ ଆମର ଷ୍ଟାର୍ଟ ହବ ଦୋକାନ ଯେଉଁ ଲୋକମାନେ ସବୁ ହଁ ଦେଖିବା କେମିତି କ'ଣ ଆସ୍ତେ ଆସ୍ତେ ଆଣୁଥିବୁ ଏମିତି ଚାଲିଲାଠୁ ଯଦି ଚାଲିବ ଭଲ ଆଉ ଅଧିକ ଟିକେ ଆଣିବୁ ଅଧିକ ଆଣିକି ଯେଉଁ ବିକ୍ରି କରିବ ହଉ ହଉ ଆପଣ ରହୁଛୁ ହଉ ନମସ୍କାର